ହଁ ଆମେ ପଶୁପକ୍ଷୀମାନଙ୍କର ବହୁତ ଯତ୍ନ ନେଉ ଆମେ ମଧ୍ୟ ବହୁତ ପଶୁପକ୍ଷୀ ରଖୁ ଯେପରି ଗାଈ ଛେଳି ହଂସ ପୋଖରୀରେ ହଂସ ଶୁଆ ଶାରୀ ବହୁତ ପାରାମାନଙ୍କୁ ସକାଳେ ଯେତେବେଳେ ଆସନ୍ତି ଉ ପାରା ଉଡ଼ିକି ଆମ ଛାତ ଉପରେ ଚାଉଳ ପକାଇଥାଉ ବହୁତ ପଶୁପକ୍ଷୀ ଆମେ ରଖିଥାଉ ବହୁତ ଗାଈ କିନ୍ତୁ ବହୁତ ଗାଈ ଆମେ ରଖିଥାଉ ଆଉ ଆମେ ଯେତେବେଳେ ଯାଉ ବାହାରକୁ କିଛି ମାନେ ଜବ୍ ହେଉ କି କିଛି ଘର କାମ ହେଉ ଯାଉ କାମ ଆମେ ଘରେ ଲୋକ ଦୁଇ ଜଣ ରଖିକି ଯାଉ ପଶୁପକ୍ଷୀଙ୍କ ଯତ୍ନ କାରଣ ଆମ ଘରେ ବହୁତ ପଶୁପକ୍ଷୀ ଅଛନ୍ତି ବିଶେଷ କରି ବହୁତ ଛେଳି ମେଣ୍ଢା ଗୋରୁ ଗାଈ ବହୁତ ଅଛନ୍ତି ଆଉ ପଶୁପକ୍ଷୀମାନଙ୍କୁ ଆମେ ଗୋଟେ ପକ୍ଷୀମାନଙ୍କୁ ତ ଛା ପଞ୍ଜୁରୀରେ ରଖୁ ପଶୁପକ୍ଷୀମାନଙ୍କୁ ଶୁଆ ଶାରୀ ଆଉ ଗୋଟେ ହଳଦୀବସନ୍ତ ଗୋଟେ ଅଛି ତ ପଞ୍ଜୁରୀରେ ରଖୁ ଆଉ ଆଉ ଗାଈଗୋରୁମାନଙ୍କୁ ଗୋଟେ ଗୁହାଳକୁ ଆଜବେଷ୍ଟ ଗୁହାଳରେ ରଖୁ ଆଉ ଛେଳି ମେଣ୍ଢା ୟେ କୁ ଗୋଟେ ଘରେ ରଖୁ ଚାଳ ଘରେ ଏ ଆଉ ଆମେ ସକାଳେ ଫାର୍ଷ୍ଟ୍ ଯେତେବେଳେ ଉଠୁ ସେ ଗାଈଗୋରୁମାନଙ୍କୁ ମାନେ ମାନେ ଯେତିକି ମାନେ ଝାଡ଼ା ପରିସ୍ରା ହୁଅନ୍ତି ତାକୁ ସଫା କରୁ ଆଉ ମିଶିକି ସଫା କରୁ ଦୁଇ ତିନି ଜଣ ମିଶି ସଫା କରୁ ଏକା ଏତେ ଗାଈ ଗୋରୁଙ୍କୁ ଏତେ ବହୁତ୍ ସମୟ ଲାଗିବ ନା ସେଥିପାଇଁ ଦୁଇ ତିନି ଜଣ ମିଶିକି ସଫା କରୁ ଆଉ ଆମେ ତାଙ୍କୁ ବହୁତ ମାନେ ସପ୍ତାହରେ ଗାଈ ଗୋରୁମାନଙ୍କୁ ଥରେ ଗାଧୋଇ ଦେଉ ରବବାରିଆ ଗାଧୋଇ ଦେଉ ସପ୍ତାହ ହେଉ ତାପରେ ଶୀତ ଦିନରେ ପନ୍ଦର ଦିନ ମାସେ ପରେ ଗାଧୋଇ ଦେଉ ଆଉ ଏତିକି ଆଉ